ପ୍ରଥମେତଃ ଆମ ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟ ବା ବିଭିନ୍ନ ଜାତିର ଲୋକମାନେ ବସବାସ କରନ୍ତି ଦେଖିବାକୁ ଗଲେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟ ଏବଂ ଇତ୍ୟାଦି ଜାତିର ଲୋକ ବସବାସ କରନ୍ତି କିନ୍ତୁ ଆମ ଦେଶରେ ଏମିତି ଭାବରେ କୌଣସି ଭେଦଭାବ ଦେଖନ୍ତି ନାହିଁ ସେମାନେ ସମସ୍ତଙ୍କ ସହିତ ମିଳାମିଶା କରନ୍ତି ଗୋଟିଏ ଗୋଟିଏ ଦେଶ କିମ୍ବା ଆମ ଦେଶ ଆମ ଦେଶରେ ଯେମିତିକି ଦେଖିବାକୁ ହେଲେ କୌଣସି ମୁସଲମାନ ସହିତ କୌଣସି ହିନ୍ଦୁର ସମ୍ପର୍କ ମାନକି କଥା ହେବାର ଶୈଳୀ ତାହା ଠିକ୍ ଥାଏ ସେମାନେ କିଛି ସମୟରେ ସେମାନଙ୍କୁ ସାହାଯ୍ୟ କରନ୍ତି ଏବଂ ଅନ୍ୟମାନେ ମଧ୍ୟ ପରସ୍ପରକୁ କୌଣସି ଦୁଃଖରେ ସୁଖରେ ସାହାଯ୍ୟ କରନ୍ତି ଏବଂ ସେମାନେ ଜାତି ଜାତି ମଧ୍ୟରେ ଭେଦଭାବ ଦେଖନ୍ତି ନାହିଁ ଏବଂ ଦେଖିବାକୁ ଗଲେ କୌଣସି ସ୍ଥାନରେ ଯଦି ହିନ୍ଦୁମାନଙ୍କର ପର୍ବ ସେଇ ରଥଯାତ୍ରା ହେଲେ ଆମର ମୁସଲମାନ ମାନେ ବି ସେ ଯାକୁ ପହଞ୍ଚିଥାନ୍ତି ଏବଂ ସେମାନେ କିଛି କଥା କହିଥାନ୍ତି ଏବଂ ଏବଂ ଏପରି ଭାବରେ ଆମର ଓଡ଼ିଶାର ବିଭିନ୍ନ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମାନେ ପରସ୍ପର ସହିତ କଥାବାର୍ତ୍ତା ହୋଇ ନିଜକୁ ସହଭାଗୀ କରିଥାନ୍ତି